ମୁଁ ପିକ୍ନିକ୍ ଯିବାପାଇଁ ଯାଜପୁର ଜିଲ୍ଲାର ଚଣ୍ଡୀଖୋଲ ପାଖରେ ଥିବା ମହାବିନାୟକ ପାହାଡ଼କୁ ବେଶୀ ପସନ୍ଦ କରେ ଏଇଥିପାଇଁ ଯେ ସେଠାରେ କେତେଗୁଡ଼ିଏ ମନ୍ଦିର ରହିଛି ଘଞ୍ଚ ଜଙ୍ଗଲ ରହିଛି ତା'ଛଡ଼ା ଏହା ଖରାଦିନେ ଭଲ ଥଣ୍ଡା ଲାଗେ ଆଉ ସେଠାକୁ ବହୁତ ବିଭିନ୍ନ ବିଭିନ୍ନ ଜାଗାରୁ ମଧ୍ୟ ବହୁତ ଲୋକ ଆସିଥାନ୍ତି ପିକ୍ନିକ୍ କରିବା ପାଇଁ ଆଉ ସେଠାରେ ରାସ୍ତା ବହୁତ ଚଉଡ଼ା ଆଉ ଓସାରିଆ ରାସ୍ତା ଅଛି ଗାଡ଼ି ପାର୍କିଂ କରିବା ପାଇଁ ମଧ୍ୟ ବେଶି ଜାଗା ରହିଛି ତା'ଛଡ଼ା ଏଠାରେ ରୋଷେଇ କରି ଖାଇବା ପାଇଁ ମଧ୍ୟ ଭଲ ଜାଗା ରହିଛି ଆଉ ଏଠାରେ ଯେହେତୁ ପାଣି ଆସୁଛି ପାହାଡ଼ ଉପରୁ ସେ ପାଣିଟା ବ୍ୟବହାର ଆମେ କରୁ ରୋଷେଇ ପାଇଁ ବ୍ୟବହାର କରୁ ଖାଇବା ପାଇଁ ବ୍ୟବହାର କରୁ ପିଇବା ପାଇଁ ବ୍ୟବହାର କରୁ ତା'ଛଡ଼ା ଏଠାରେ ବିଭିନ୍ନ ପ୍ରକାର ବନ୍ୟ ଜନ୍ତୁ ମଧ୍ୟ ରହିଛନ୍ତି ଯାହାକି ଆମେ ଦେଖି ଖୁସିଲାଗେ ଆମକୁ